ଆମ ଅଞ୍ଚଳ ଏମିତି ଏକ ଅଞ୍ଚଳ ଏଇଠି ଜମି ଓ ଜାଗା ବାଡ଼ିର ଅଭାବ ନାହିଁ ଆମେ ଚାହିଁଲେ ଆମ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ବାହାରୁ ଭ୍ରମଣ କରିବାକୁ ଆସୁଥିବା ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସୁବିଧା କରିପାରିବା